ଓଡ଼ିଶାର ଲୋକ ଓଡ଼ିଆ ଲୋକ ତ ଯେହେତୁ ସମସ୍ତେ ଖାଦ୍ୟର ପ୍ରିୟ ତ ଖାଦ୍ୟରେ ବିଭିନ୍ନପ୍ରକାର ବ୍ୟଞ୍ଜନ ରହିଅଛି ହଁ ସେଥି ମଧ୍ୟରୁ କିଛି ବ୍ୟଞ୍ଜନ ହେଉଛି କି ନଡ଼ିଆ ମସଲା ଚିନି ଯାହାକି ଖାଦ୍ୟର ଅଂଶ ଅଟେ ଖାଦ୍ୟରେ ବିଭିନ୍ନପ୍ରକାର ବ୍ୟଞ୍ଜନ ପଡ଼ିଥାଏ ତ ଫାଷ୍ଟ୍ ତ ପ୍ରଥମ ହେଉଛି ନଡ଼ିଆ ନଡ଼ିଆରେ ବିଭିନ୍ନପ୍ରକାର ପିଠା ତିଆରି କରାଯାଏ ନଡ଼ିଆ ଡାଲିରେ ମଧ୍ୟ ପଡ଼ିଥାଏ ନଡ଼ିଆକୁ ବିଭିନ୍ନପ୍ରକାରର ନଡ଼ିଆକୁ ବିଭିନ୍ନପ୍ରକାରର ପଣା ଆଦିରେ ମଧ୍ୟ ପକାଇଥାନ୍ତି ନଡ଼ିଆ ସବୁଥିରେ ବ୍ୟବହାର ହୋଇଥାଏ ଆଉ ମସଲା ତ ସବୁଥିରେ ସବୁ ଖାଦ୍ୟରେ ରହିବା ତ ପ୍ରାଧ୍ୟାନ୍ୟ କଥା ମସଲା ବିନା ଖାଦ୍ୟ ସ୍ଵାଦିଷ୍ଟ ହେଇନଥାଏ ମସଲା ବିଭିନ୍ନପ୍ରକାର ମସଲା ରହିଛି ଯେମିତି ଗୁଜୁରାତି ଅଳେଇଚ ଡାଲଚିନି ଗୋଲମରୀଚ ଏବେ ତ ବିଭିନ୍ନପ୍ରକାର ମସଲାର ପ୍ୟାକେଟ୍ ମଧ୍ୟ ବଜାରରେ ବଜାରରେ ମିଳିଲାଣି ଯାହାକି ଖାଦ୍ୟର ସ୍ୱାଦକୁ ବହୁତ ବଢ଼ାଇ ଦେଇଥାଏ ଆଉ ଚିନି କୌଣସି ଜିନିଷରେ ମିଠା ନ ରହିଲେ ଭଲ ଲଗେ ନାହିଁ ଚିନି ସବୁଥିରେ ପଡ଼ିଥାଏ ଯେମିତିକି ହେଲା ଚାହା କରିବା ସିମେଇ କରିବା ବିଭିନ୍ନପ୍ରକାର ଖିରୀ କରିବା ସବୁଥିରେ ଚିନିର ସ୍ଵାଦ ରହିଅଛି ଚିନି ସବୁଥିରେ ଦରକାର ରହିଅଛି